ଆମ ଅଞ୍ଚଳରେ ଆମ ଅଞ୍ଚଳରେ ଧାର୍ମିକ ପ୍ରଥା ସହିତ ଅନ୍ୟ ଛୋଟ ଛୋଟ ବ୍ୟବସାୟ ଜଡ଼ିତ ଥାଏ ଏଥିରେ ପୂଜା ସାମଗ୍ରୀ ଦୋକାନ ଆଉ ଫୁଲ ଦୋକାନ ମଧ୍ୟ ଥାଏ ଫୁଲ ଦୋକାନରୁ ଫୁଲ କିଣି ଲୋକମାନେ ମନ୍ଦିରକୁ ନିଅନ୍ତି ପୂଜା ସାମଗ୍ରୀ ଜିନିଷ ମଧ୍ୟ କିଣିକି ନେଇଥାନ୍ତି ଆମକୁ ଏଥିପାଇଁ ଦୂରକୁ ଯିବାକୁ ପଡ଼ିନଥାଏ